ଆମ ଅଞ୍ଚଳରେ ପଶୁ ଚିକିତ୍ସାଳୟ ଅଛି ଏ ମୁଁ ମୁଁ ଥରେ ବୁଲିବାକୁ ଯାଇଥିଲି ମୁଁ ଯାଇଥିଲି ଆମର ଗୋଟିଏ ଗାଈର ଖଣ୍ଡିଆ ହେଇଥିଲା ମୁଁ ଜାଣି ନଥିଲି ମୁଁ ଯେବେ ଘରକୁ ଆସିଲି ଘରେ ଦେଖିଲି ଆମ ଘରେ ଗାଈକୁ ଔଷଧ ମାରି ନଥିଲେ କି ତାର ଚିକିତ୍ସା କରି ନଥିଲେ ମୁଁ ଯେବେ ଆସିଲି ଦେଖିଲି ଘା ବଡ଼ ହେଇଯାଇଥିଲା ତା'ପରେ ଡାକିଲି ପଶୁ ଡକ୍ଟରଙ୍କୁ ଡାକିଲି ପଶୁ ଡକ୍ଟର ତାଙ୍କର ଚିକିତ୍ସା କଲେ ଦୁଇ ତିନି ମାସ ଏମିତି ଚିକିତ୍ସା ହେଲା ତା'ପରେ ସିଏ ଗାଈ ଏବେ ଭଲ ଅଛି ଗାଈ ପଛରେ ମୋର ତିନି ଚାରି ହଜାର ଟଙ୍କା ଖର୍ଚ୍ଚ ହେଇଯାଇଥିଲା ଗାଈ ଏବେ ପୁରା ସୁସ୍ଥ ଅଛି ଗାଈ ଏବେ କ୍ଷୀର ଭଲ କ୍ଷୀର ଦେଉଛି ଗାଈର ଏବେ ଗୋଟେ କୁନି ବାଛୁରୀଟେ ହେଇଛି ଗାଈଟା ବହୁତ ଭଲ ଚିକିତ୍ସାଳୟ ଚିକିତ୍ସା ହେଲା ଗାଈଟା ର ଭଲ ହେଇଗଲା ଜାଣି ନଥିଲିନା ବହୁତ ଟଙ୍କା ଖର୍ଚ୍ଚ ହେଇଗଲା ତିନି ଚାରି ହଜାର ଟଙ୍କା ଖର୍ଚ୍ଚ ହେଇଗଲା ପଶୁ ଡକ୍ଟର ଆସିଥିଲେ ପଶୁ ଡକ୍ଟର ଆମ ଗାଁରେ ସେ ଆସିକି ତାର ଚିକିତ୍ସା କରିଥିଲେ ଦୁଇ ତିନି ମାସ ଚିକିତ୍ସା ହେଇଥିଲା